ହେଲୋ ହଁ ସାର୍ କାଲିଆ ରେଷ୍ଟୁରାଣ୍ଟ୍କେ ଲାଗ୍ଲା କେଁ ହଁ ସାର୍ ନମସ୍କାର୍ ଦ୍ଵାର କହୁଥିଲି ସାର୍ ଅଙ୍ଗଦ୍ ତରିଆ ହଁ ସାର୍ ଆଜି ସାଧାଟା କାଣା ହେବାକେଁ ସୋମ୍ବାର୍ଟା ତ ହଁ ହଁ ଭାତ ଆଉ ଡାଲି ଟିକେ ଗଲା ପଠେଇ ଦେଇଥିବେ ଭଜା ଭୁଜି ଦେଇ ଦେଇଥିବେ ଆଉ ଖଟା ଗଲା ଟିକେ ଦେଇଥିବେ ହଁ ପାର୍ବେ ବଲେ ଛତିଗଲା ଥିବା ଟିକେ ପଠେଇ ଦେଇଥିବେ ହଁ ସାର୍ ଇ ସ୍ପେଶାଲ୍ ଆଇଟମ୍ କାଣା ଅଛେ କେଁ ଓହୋ ଖିରି ଏ ହଁ ସାର୍ ପଠେଇ ଦେଇଥିଲେ ହେଟା ଗଲା ଭଲ୍ ଲାଗ୍ତା ହଁ ସାର୍ ଭଲ୍ସେ ଟିକେ ପେକିଂ କରିକିରି ପଠେଇ ଦେବେ ସାର୍ ଜାନିଛନ୍ ଆମ ଦ୍ୱାରେ ଘର ବସ୍ ଷ୍ଟାଣ୍ଡ୍ ସାର୍ ହଁ ସାର୍ ଆଏଲେ ଫୋନ୍ କର୍ବେ ହଉ ସାର୍ ରଖୁଚେଁ